ହଁ ହଁ ଆଜ୍ଞା କୁହନ୍ତୁ ହଁ ହଁ ହଁ ହଁ ବର୍ତ୍ତମାନ କରିଦେବା କ'ଣ ହେଲା କି ଆଧାର କାର୍ଡ଼ ଆଧାର କାର୍ଡ଼ ଭୋଟ୍ ଫଟୋ ଆଉ ପାସ୍ ଫଟୋ ଦରକାର ହେଇଯିବ ନାଇଁ ସେ କାଲି ଆସିଲେ ବି ହେଇଯିବ କାଲି ତ ସୋମବାର ପଡ଼ୁଛି ନା ନାଇଁ ନାଇଁ ସେମିତି କିଛି ଟାଇମ୍ ଲାଗିବ ନାହିଁ ହେଇ ଯାଉଛି ସେ ଗୋଟେ କୋଡ଼ିଏ ମିନିଟ୍ ଭିତରେ ପାସ୍ବୁକ୍ ଦେଇ ଦେଉଛନ୍ତି ଡାଇରେକ୍ଟ୍ ବନାଇବା ପାଇଁ ଗୋଟେ ତିରିଶ ମିନିଟ୍ ଲାଗିବ ଫଟୋ ତିରିଶ ମିନିଟ୍ ଲାଗିଯାଉଛି ବନାଇବା ପାଇଁ ଆଉ ଡାଇରେକ୍ଟ୍ ଆକାଉଣ୍ଟ୍ ତ ମିଳିଯାଉଛି ନାଇଁ ବେଶି ଟାଇମ୍ ଲାଗିବନାଇ ପାସବୁକ୍ ଡାଇରେକ୍ଟ୍ ମିଳିଯାଉଛି ନାଇଁ ଆହୁରି କାହାର ଆଧାର କାର୍ଡ଼ ହେବ ନାହିଁ ତୁମରି ହେବ ନହେଲେ ବ୍ୟାଙ୍କ୍ ବ୍ୟାଙ୍କ୍ ପ୍ରତି ଅସୁବିଧା ହେଇଯିବ ଆଉ ଯଦି ଏ ଟି ଏମ୍ କି ନେବାକୁ ଚାହୁଁଛନ୍ତି ଡାଇରେକ୍ଟ୍ ବି ମିଳିଯାଉଛି ଏ ଟି ଏମ୍ ହେଲା

ହଁ ଏ ଟି ଏମ୍ ଆପ୍ଲାୟ୍ କଲେ ଡାଇରେକ୍ଟ୍ ମିଳି ଯାଉଛି ଆଜି ଆଜିକାଲି ତ ସେମିତି ଡାଇରେକ୍ଟ୍ ଏ ଟି ଏମ୍ ମିଳି ଯାଉଛି ନାହିଁ ବ୍ୟାଙ୍କ୍ରେ ବ୍ୟାଙ୍କ୍ରେ ଦେଇଦେବୁ ବ୍ୟାଙ୍କ୍ରେ ଦେଇ ଦେଉଛନ୍ତି

ଆହୁରି କ'ଣ ଯଦି ଆହୁରି କ'ଣ ଯଦି ଡାଉଟ୍ ଅଛି ବୋଲି ପଚାର ନାଇଁ ନାଇଁ ବିନା ଫଟୋରେ ତ ହେଇପାରିବ ନାହିଁ ଫଟୋ ତ ଦରକାର ହେ ହଁ ପାସପୋର୍ଟ ସାଇଜ୍ ଫଟୋ ହେଉ ଦୁଇଟା ଦରକାର ଆଉ ଆଧାର କାର୍ଡ଼ ଜେରକ୍ସ୍ ଦରକାର ଆଉ ଆଉ କିଛି ନାହିଁ ଆଉ ହେଇଯାଉଛି ନାଇଁ ହଁ ରିଅଲ୍ କପି ବି ଦରକାର ଜେରକ୍ସ୍ ବି ଦରକାର ଦୁଇଟା ଆଉ ହେଇଯିବ ତୁମେ ହଁ ତୁମର ଆଧାର କାର୍ଡ଼ ସବୁ ଠିକ୍ ଅଛି ତ ଆଧାର କାର୍ଡ଼ ହଁ ଆଧାର କାର୍ଡ଼ ନାଁ ସବୁ ନାଁ ସବୁ ଠିକ୍ ଅଛି ତ ଆଉ ସେ ବ୍ୟାଙ୍କ୍ ବ୍ୟାଙ୍କ୍ଟା ନଅଟା ଚାଳିଶି ବ୍ୟାଙ୍କ୍ ଖାଇବା ପାଇଁ ତ ଘଣ୍ଟେରେ ଯାଉଛନ୍ତି ପୁରା ଦୁଇଟାରେ ଆହୁରି ଆସୁଛନ୍ତି ଆଉ ନାଇଁ ଆଉ କିଛି ତ ବ୍ୟାଙ୍କ୍ ବହୁତ ସୁବିଧା ଅଛି ସବୁ ଜଲ୍ଦି ପାସବୁକ୍ ମିଳିଯାଉଛି ଏ ଟି ଏମ୍ ବି ମିଳିଯାଉଛି ହଁ ହଉ ରଖ ହଉ ରଖୁଛି ଆଜ୍ଞା ହଉ କାଲ ହଉ କାଲିକି ଆସନ୍ତୁ